ହ୍ୟାଲୋ ମୁଁ ସବିତା କହୁଥିଲି କ'ଣ କହିଲ ଆମର ହଁ ହଁ ମୁଁ ସବିତା କହୁଥିଲି ଆମର ତା ବାପା ଆଣିଛନ୍ତି କ'ଣ ପଦ୍ମନାଡ଼ ଦୁଇଟା ଯେ ତାକୁ କେମିତି କ'ଣ ତରକାରୀ କରିବି ବୋଲି ସେହିଟା ଭାବୁଛି ଯେ ଛୋଟ ଦିନେ କେବେ ଥରେ ଖାଇଥିଲି ସେହି ଆଣିଥିଲା ଅଜା ହେରିକା ତରକାରୀ କରିବାଟା ଟିକେ ମନେ ନାହିଁ ତ ସେ ବିଷୟରେ ଟିକେ ପଚାରୁଥିଲି କେମିତି କ'ଣ ତରକାରୀ କରାଯାଏ ଟିକେ ବତାଇଦେବ ଆଉ ହଁ ହଁ

ହଁ ହଁ

ଖାଇଥିଲ କେବେ କେମିତି ଲାଗୁଥିଲା ହଁ ମୁଁ ବି ସେ ଖାଇଥିଲି ମୋର ମନେ ପଡ଼ୁଛି ବହୁତ ଭଲ ଲାଗେ ଯେ କିନ୍ତୁ କେବେ କରିନଥିଲି ମୁଁ କହିଲି ଦେଖି ନାନୀକୁ ଟିକେ ପଚାରେ ତା'ର ମନେଥିବ କାଳେ ସେହି ହିସାବରେ ମୁଁ ତତେ ପଚାରୁଛି ପିଲାମାନଙ୍କୁ ଭଲ ଲାଗିବ ତ କଲେ ଖାଇବା ପାଇଁ ହେଉ ହେଉ ହଁ ଆଣିଛନ୍ତି ଯେ ମୁଁ କହିଲି ଦେଖିବା କାହିଁ ନଷ୍ଟ କରିବି ଯାହାହେଲେ ବି କରିବି ନା ପୋଖରୀ ପୋଖରୀ ଏହି ଜିନିଷ କିଛି ମିଳୁନି ଆଣିଛନ୍ତି ଯେତେବେଳେ ଏତେ ପରିଶ୍ରମ କରିକି କଷ୍ଟ କରିକି ତା'ହେଲେ ମୁଁ କ'ଣ ଏମିତି ପକେଇଦେବି ମନେ ପଡ଼ିଗଲା ଦେଖି ସେହି ପଦ୍ମନାଡ଼ ତରକାରୀ କଥା ଛୁଆ ଦିନ କଥା ମୁଁ କହିଲି ଦେଖିବା ନାନୀ କି ଟିକେ ପଚାରେ ଆଉ କ'ଣ କେମିତି ସିଏ କରେ କି କ'ଣ ଟିକେ ବତାଇ ଦେବ ହେଲେ ମୁଁ କରିବି ହେଉ ହେଉ ହେଉ ହେଉ ମୁଁ ଖାଇବି ଦେଖିଆ ଆମ ପଡ଼ିଶା ଘର ସିଏ ବି କହୁଥିଲେ କହିଲେ ଯେ ଆଉ ତୁମର ପଦ୍ମନାଡ଼ ଆଣିଛ ବହୁତ ପୁରୁଣା ଜିନିଷ ଖୋଜିକରି ପାଇକି ଆଣିଛ ତରକାରୀ କଲେ ମୋ ପାଇଁ ବି ଟିକେ ଦେବ ଆଉ ହେଉ ହେଉ ହେଉ ରଖ